ହଁ ହ୍ୟାଲୋ ସାହୁବାବୁ କାଣା କାଣା ହାଲ୍ଚାଲ୍ କହ ନମସ୍କାର କାଣା ହାଲ୍ଚାଲ୍ କହ ହଁ ମୁଇଁ ତ ଫାଷ୍ଟକ୍ଲାସ୍ ଅଛେଁ ହାଲ୍ଚାଲ୍ ସବୁ ବଢ଼ିଆଁ ଆମେ ପୁରା ସ୍ମାର୍ଟରେ ଅଛୁ ଫାଷ୍ଟକ୍ଲାସ୍ ଆଉ ତମେ କେମ୍ତି ଅଛ ହେନ୍ତା ଦୁଃଖେ କଷ୍ଟେ ଚଳୁଛ ବୋଇଲେ କାହିଁ ଏନ୍ତା ରହୁଚନ୍ ସେ ଆସୁନ୍ ଇନେ ବ୍ୟବସାୟ ଫ୍ୟବସାୟ କର୍ମା ଆରାମ୍ରେ ରହ୍ମା କାହିଁ ଏନ୍ତା ଭାବୁଛନ୍ ଆର୍ ହୁଁ ହଁ ବା ଆମର୍ ଆମର୍ ଏରିଆରେ ଦହାଁ ଏରିଆରେ ମୁଇଁ ତ କପଡ଼ା ଦୁକାନ୍ ଦେଇଚେଁ ଆସ ତମ୍କୁ ଗୋଟେ ବ୍ୟବସାୟଟେ କରେଇଦମା ଭଲ୍ ରୋଜ୍ଗାର୍ଟେ ହେବା ଆରମ୍ରେ ରହିବ କାଇଁକି ଇଟା ସେ ଦୁଇ ହଜାର୍ ଚାର୍ ହଜାର୍ ପାଉଚ ପରିବାର୍କୁ ପୁଷ୍ଲା ବେଳ୍କେ ଭାରି ଭିଡ଼ ପଡ଼୍ବା ତମେ ରହିଲେ ପରିବାର୍ ନାଇଁ ପରିବାର୍ ରହିଲେ ହାଁ ହାଁ ସେଭିଙ୍ଗ୍ ଆର୍ ହେବା କାଣା ଚାକ୍ରୀ କଲେ ତ ହେନ୍ତା କେତେ ସୁଦ୍ଧ ହେବ ସୁଦ୍ଧ ନେଇ ଚାଲିଲା ବେଲ୍କେ ଭାରି ଭିଡ଼ ହବା ସେଇ ଲାଗି ତ ନାଇଁ ନାଇଁ ନାଇଁ ନାଇଁ ତମେ ଆର୍ ହେନେ ନାଇଁ ରହନ ଆସ ଇନେ ସାହାଯ୍ୟ କର୍ମି ମୁଇଁ ଯଦି ତମକୁ କିଛି ଚିନ୍ତା ନାଇଁ କର ବେପାର କେନ୍ତା କରାଯାଇସି ମୁଇଁ ଶିଖାଇବି ଗଲା ହେଲା ଇନ୍କେ ଆସ ଆରାମ୍ରେ ରହିବ ଆର୍ଥିକ ସାହାଯ୍ୟ ତ କେତେ ଯାଏଁ କର୍ବା ଯେ କେତେ ଯାଏଁ ଦର୍କାର୍ ଯେ କାଇଁ କାଇଁ ଦୁକାନ୍ ଦବ ଯେ ଓଃ ଆସ ମୁଇଁ ମୋର୍ ମାଲିକନୁ କହିଦେମି ନୂଆ ଲୋକ ତୁମେ କାମ ଆରାମରେ କର୍ବ ସେନେ କିଏ କର୍ବ ଯାହା ସାହାଯ୍ୟ କର୍ମା ଗଲେ କାଇଁଟା ଅଛେ ସାଙ୍ଗ ଅଛେ ଯଦି ସାହାଯ୍ୟ ନାଇଁ କର୍ବାର୍ କାଁ ହଁ ମାଲିକ୍ ପରେ ମୋର୍ ସାଙ୍ଗ୍ରେ ସାଙ୍ଗ୍ ହୋ ମାଲିକ୍ ସାଙ୍ଗରେ ଆମେ ଏକାନେ ବଇସୁଁ କର୍ସୁଁ ମାଲିକ୍କେ ମୁଇଁ କହିଦେମି ହେଲା ସେଥିର୍ଲାଗି ଚିନ୍ତା ନାଇଁ କର ମାଲିକ୍କେ ମୁଇଁ କହିଦେମି ମାଲିକ୍ ତମ୍କୁ ପୁରା ଛଡ଼ ସିମେଣ୍ଟ ହାର୍ଡୱେରର ସବୁ ସାମାନ ତୁମର ଦୁକାନେ ଆଣିକରି ପକେଇଦେବା ଦହା ମାର୍କେଟ୍ରେ କେହି ନାଇଁ ଦେଇ ଦୁକାନ୍ ହେଲା ଦହା ମାର୍କେଟ୍ରେ ହାର୍ଡୱେର ଦୁକାନ ନାଇନ ତମେ ଦେଲେ ଯେନ୍ତା ଦେଲେ ବଢ଼ିଆ ଚାଲିବା ବଢ଼ିଆ ଚାଲ୍ବା ହେଲା ଭଲ୍ ଦୁଇ ପଇସା ପାଇବ ଆରାମ୍ରେ ରହ୍ମା ବେପାରଟେ ନାଇଁ କରିକିରି ଚାକ୍ରୀ କଲେ ତମେ କିଛି କିଛି ଡେଭେଲପ ନାଇଁ କରିପାର ବେପାର କର ଦେଖ୍ବ ହୁଁ ହୁଁ ଚାକ୍ରୀ ନାଇଁ ଛାଡ଼ ହଁ ଇନେ ଆସ ବେପାର କର୍ବ ବେପାର କଲେ ଇନେ ଆରାମ୍ରେ ତମେ ରହିପାର୍ବ ହେଲା ଭଲ୍ ସ୍ଟାଟସ୍ଟେ ଦେଖେଇ ମେଣ୍ଟେନ୍ସ କରି ପାର୍ମା ହେଲା ତମେ ହେନେ କାଣା କର୍ବ ମେଣ୍ଟେନ ସ୍ଟାଟସ ମେଣ୍ଟେନସ୍ କରି ନାଇଁହୁଏ ହେଲା ଇଠି ସ୍ଟାଟସ ମେଣ୍ଟେନସ୍ କଲେ ବେପାରି ଯେନ୍ତା କରିପାର୍ବା ଆର୍ ଚାକିରିଆ କର୍ବା କାଏଁ ନାଇଁ କରିପାରେ ଆସ ବେପାର କର୍ବ ହେନୁ ରିଜାଇନ ଦେଇଦେବ କି କାଣା ହେନ୍ତି ଆସ୍ବ ଆଗ ଇନେ ଷ୍ଟାର୍ଟ କର ନାଇଁ ନାଇଁ ଆଗ ରିଜାଇନ ନାଇଁ ଦିଅ ଆଗ ଇନେ ବିଜିନେସ ଷ୍ଟାର୍ଟ କର ବିଜିନେସ ସେଟେଲ ହେଲା ପରେ ରିଜାଇନ ଦେଲେ ସିନା ଚଳିପାରବ ଆଗରୁ ରିଜାଇନ ଦେଲେ ତ ନାଇଁ ହେଇ ପାରେ ତମେ ବିଜିନେସ ନାଇଁ କରି ପାର ସା'ଡ଼ୁ ପଇସା ନାଇଁ ଆସିଲେ ଖାଇବ କାଣା ଅସୁବିଧା ତ ହେଇଯିବ ଦେଖ ତମ୍କୁ ଯେମ୍ତି ସୁବିଧା ହଉଛେ ହେନ୍ତା କର ଠିକ ଅଛେ ହଁ ହଁ ଠିକ ଅଛେ ହଁ ଆସ ହୁଁ ହୁଁ ଆସ ସାହାଯ୍ୟ କରମା ହଁ ହଁ ହଁ